ହ୍ୟାଲୋ ହଁ ମୋତେ ଗୁଟେ କ୍ୟାବ୍ଟା ବୁକ୍ କର୍ବାର୍ ଥିଲା ମୋତେ ରେଲେୱ ଷ୍ଟେସନ୍ ଯିବାର୍ ଅଛେଁ ତ ରେଲେୱ ଷ୍ଟେସନ୍ ଅଛି ଦଶ୍ ବଜେ ମୋ ଟ୍ରେନ୍ଟା ଅଛି ତ ସେଥିଲାଗି ଗୁଟେ କ୍ୟାବ୍ ବୁକ୍ କର୍ବାର୍ ଥିଲା କେତେବେଲେ ଆପଣ ଆସିପାରିବେ ଆଉ ହଁ ଜଲ୍ଦି କଲେ ଟିକେ ଆସିଯିବେ ଜଲ୍ଦି ଆସିଯିବେ ଯେମିତି ଲାଗି ମୁଇଁ ଦଶ ବଜେ ତ ଦଶ ବଜେ ତ ମୋ ଟ୍ରେନ୍ ଅଛେ ତ ଦଶ ବଜେ ତ ମୋତେ ସେନ୍କେ ପହଞ୍ଚିବାର୍ ଅଛି ହଉ କେତେ ବଜେ ଆପଣ ଆସ୍ବେ ଟିକେ ମୋତେ କହି ପାର୍ବେ କି ମୁଁ ସେ ଟାଇମ୍ଟା ମୁଇଁ ରେଡ଼ି ହୋଇକରି ଥିବି କାଣା କି ମୋତେ ମୋତେ ବହୁତ୍ ଏମର୍ଜେନ୍ସି କାମ୍ରେ ବାହାର୍କେ ଟିକେ ଯିବାର୍ ଅଛି ତ ସେଥିର୍ ଲାଗି ମୋତେ ରେଲେୱ ଷ୍ଟେସନ୍କେ ଜଲ୍ଦି ପହଞ୍ଚିବାର୍ ଅଛି ସେଥିରେ ମୁଇଁ ଟିକେଟ୍ ବି ନଇଁ କଟାବା ସେନ୍କି ଯାଇକି ଟିକେଟ୍ ବି କଟାବାର୍ ଅଛି ତ ଫାର୍ଷ୍ଟ୍ ଜଲ୍ଦି ଟିକେ ଆସି ଯଦି ପାର୍ବେ ବୋଲେ ମୁଇଁ ଜଲ୍ଦି ଯାଇକିରି ସେନୁ ଟିକେଟ୍ଟା ବି କାଟି ପାର୍ମି ଆଉ ସେ ଦଶ୍ ବଜେରେ ଟ୍ରେନ୍ରେ ଯାଇ ବି ପାର୍ମି କାରଣ ଦଶ ବଜେର ଟ୍ରେନ୍ ହିଁ ମୋର ଗୋଟେ ହିଁ ଟ୍ରେନ୍ ଅଛି ଯେ ସେ ଦଶ୍ ବଜେନୁ ମୁଇଁ ଯେନ୍ ଜାଗାକି ଯିବି ସେ ଜାଗା ନିକି ସେ ଦଶ୍ ବଜେର ଟ୍ରେନ୍ ହିଁ ଯିବା ଦଶ୍ ବଜେର ତା ଟାଇମ୍ ଅଛି ତ ଟିକେ ଜଲ୍ଦି କାଲ୍ ଆସିଯିବେ